ମୋ ମତରେ ଯୋଗ ଅଭ୍ୟାସ କରିବାର ଉପଯୁକ୍ତ ବୟସ ହେଉଛି ପାଞ୍ଚ ବର୍ଷ ହେବା ଦରକାର କାରଣ ଯେତେବେଳେ ଗୋଟେ ଶିଶୁ ଯୋଗ ଅଭ୍ୟାସ କରେ ସେତେବେଳେ ସେ ସେ ସବୁକୁ ଅନୁଧ୍ୟାନ କରିଥାଏ ଏବଂ ସେଇ ଅନୁଯାୟୀ ସେ ଯୋଗ କରେ ଆଉ ଯଦି ଶିଶୁ ତା ପ୍ରଥମ ପର୍ଯ୍ୟାୟରୁ ଯଦି ଯୋଗ କରିଥାଏ ତାର ଶରୀରର ବିକାଶ ଘଟିଥାଏ ମାନସିକ ଏବଂ ଭୌତିକ ବିକାଶ ଘଟିଥାଏ ଏଇ ଶିଶୁ ଯେତେବେଳେ ତାର ପାଞ୍ଚ ବର୍ଷ ବୟସରୁ ଯୋଗ ଶିଖିବା ଆରମ୍ଭ କରେ ତାର ମଧ୍ୟ କେତେଗୁଡ଼େ ଫାଇଦା ରହିଛି ଫାଇଦା ମାନେ ସେ ମଧ୍ୟ ଶିଶୁଟି ମଧ୍ୟ ଅନ୍ୟ ଶିଶୁମାନଙ୍କୁ ମଧ୍ୟ ଉତ୍ସାହିତ କରିପାରେ ଯୋଗ କରିବା ପାଇଁ ଏବଂ ତାହାର ଯେଉଁ ଶରୀରର ବିକାଶ ଘଟିଥାଏ ମାନସିକ ବିକାଶ ଘଟିଥାଏ ଭୌତିକ ବିକାଶ ଘଟିଥାଏ ସେଥି ଦ୍ଵାରା ସେ ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥାଏ ଏବଂ ତାର ଭବିଷ୍ୟତ ବହୁତ ସୁଦୃଢ଼ ହୋଇଥାଏ ଏବଂ ଫଳବତ୍ର ହୋଇଥାଏ ଏବଂ ତାର କାର୍ଯ୍ୟାବଳି କାର୍ଯ୍ୟକୌଶଳ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ ତେଣୁ ମୋ ମତରେ ଗୋଟେ ଶିଶୁ ପାଞ୍ଚ ବର୍ଷ ପରେ ଯୋଗ କଲେ ତାର ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଭିନ୍ନ ସମସ୍ୟାକୁ ଠିକ ଭାବରେ ହୃଦଙ୍ଗମ କରି ସେସବୁକୁ ନିଶ୍ଚିତ ଭାବରେ ସମ୍ମୁଖୀନ ହୋଇଥାଏ